ହ୍ୟାଲୋ ଟ୍ରାଭେଲ୍ଜିମ୍ ମୋର ଯେଉଁ ମୋର ଯେଉଁ ଗାଡ଼ି ବୁକ୍ କରିଥିଲି ତାହା ମୁଁ ଏବେ ବାତିଲ୍ କରିବା ପାଇଁ ଚାହୁଁଛି କି ମୁଁ ଯେଉଁ ମୁଁ ଅନ୍ୟ ଜାଗାକୁ ଯିବି ସେଠାକୁ ମୁଁ ଯିବିନାହିଁ ମୁଁ ଯେଉଁ ତୁମକୁ ପଇସା ଆଡ଼୍ଭାନ୍ସ ଦେଇଥିଲି ମୋତେ ତାହା ରିଟର୍ନ କରନ୍ତୁ କିମ୍ବା ମୋତେ ଫୋନ୍ପେ' କିମ୍ବା ଗୁଗୁଲ୍ ପେ'ରେ ମୋତେ ପଠାଇଦିଅନ୍ତୁ ଯଦି ସେମି ଯଦି ସେମିତି କିଛି ନହେଇପାରିବ ତା'ହେଲେ ମୋତେ କାହା ମାଧ୍ୟମରେ କି ପିଲା ମାଧ୍ୟମରେ ମୋତେ ତାହାକୁ ମୋତେ ତାହାକୁ ପଠାଇଦିଅନ୍ତୁ ଯଦି ନପଠେଇବେ ମୁଁ ସେ ସେ ପଇସା ମଧ୍ୟ ମୋତେ ଜଲ୍ଦି ସେ ପଇସା ଦେଲେ ମୁଁ ସେ ଅନ୍ୟ କାହା ଅନ୍ୟ କାହାକୁ ଅନ୍ୟ କାହା ମାଧ୍ୟମରେ ମୁଁ ଯିବି ଆଉ ସେ ଗାଡ଼ିକୁ ମୁଁ ବାତିଲ୍ କରିଦେଉଛି କି ମୁଁ ସେଇଠିକୁ ଯିବିନାହିଁ ମୁଁ ଏତିକି ମୁଁ ଏତିକି କହୁଛି ଯେ ସେଠିକୁ ମୁଁ ଯିବିନାହିଁ କାରଣ ସେଇଠି ଭଲ ନୁହେଁ କାରଣ ଅନ୍ୟ କେଉଁଠି ଗଲେ ସେଇଠି କେଉଁଠି ଭଲ ଜାଗା ଦେଖିବି କି ସେଇଠି ଯିବି କି ତାହା ମାଧ୍ୟମରେ ତା' ମାଧ୍ୟମରେ ମୁଁ ମୁଁ ଆପଣଙ୍କୁ ସେତିକି କହିବା ପାଇଁ ଚାହୁଁଛି କି ମୋର ମୁଁ ଯେତିକି ପଇସା ମୁଁ ଦେଇଥିଲି ସେତିକି ପଇସାରେ ମୋର ହେଇଯିବ କି ମୋର ପଇସା ତୁମେ ଯେତିକି ନେଇଛ ତାହା ଏବେ ଯେଉଁ ମୋତେ ଫେରସ୍ତ କରିଦିଅନ୍ତୁ